ହ୍ୟାଲୋ ଆପଣ ତାରିଣୀ ରେଷ୍ଟୁରାଣ୍ଟ୍ରୁ କହୁଥିଲେ କି ମୁଁ ଗୋଟିଏ ଅର୍ଡ଼ର କରିଥିଲି ଗୋଟିଏ ପାର୍ସଲ୍ଟା ଆଉ ସେଇଟା ମୁଁ ଭୁଲ୍ରେ ନହକା ଆଡ୍ରେସ ଦେଇଦେଇଥିଲି କିନ୍ତୁ ସେଇଟା ଭଟିଆ ଆଡ୍ରେସରେ ଟିକିଏ ପହଞ୍ଚିବା ପାଇଁ ଆପଣ ଟିକିଏ ଜଣାଇଦିଅନ୍ତୁ ସେଇଟା ଭଟିଆରେ ପହଞ୍ଚିବ